ଆମେ ଯେହେତୁ ଗ୍ରାମାଞ୍ଚଳରେ ବାସ କରୁଛୁ ଆମର ସମସ୍ତଙ୍କର ବାଡ଼ି ବଗିଚା ରହିଛି ଆଉ ଗ୍ରାମାଞ୍ଚଳରେ ସମସ୍ତଙ୍କର ସମସ୍ତଙ୍କ ସହିତ ସହଯୋଗ ରହିଥାଏ ସମସ୍ତେ ପରସ୍ପର ପରସ୍ପରକୁ ସାହାଯ୍ୟ କରିଥାନ୍ତି ଜଣଙ୍କର ବାଡ଼ି ବଗିଚାରେ ଯଦି ତାଙ୍କର କିଛି ଅସୁବିଧା ଥାଏ ସିଏ ଅନ୍ୟ ଜଣଙ୍କର ପରାମର୍ଶ ଲୋଡ଼ିଥାନ୍ତି ଆମର ଆମକୁ ବି ବହୁତ ସେଥିପାଇଁକା ସାହାଯ୍ୟ ମାଗିଛନ୍ତି ବହୁତ ଲୋକ ଆମକୁ ସାହାଯ୍ୟ ମାଗନ୍ତି ତ ଆମେ ଯେହେତୁ କରୁଛୁ ଫସଲ କରୁଛୁ ବାଡ଼ି ବଗିଚାରେ ବିଭିନ୍ନ ପ୍ରକାର ଚାଷ କରୁଛୁ ଆମେ ବି ତାଙ୍କୁ ଭ ଯାଉ ତାକୁ ସେମାନେ ଯେଉଁ ସିଜିିନରେ ଆମର ବର୍ତ୍ତମାନ ଖରାଦିନେ ଖରାଦିନେ ଆମର ଭେଣ୍ଡି ପୋଇ ପୋଟଳ ଏଇ ପ୍ରକାରର ଚାଷ କଲେ ଆମକୁ ଭଲ ଲାଭ ମିଳିଥାଏ ବିଲାତି ବାଇଗଣ ସେଥିପାଇଁକା ଜମିର କେମିତି ଆମେ ଜମିକି ପ୍ରୋସେସିଂ କରିବା ଚାଷ କେମିତି ହେଲେ ଫସଲ ଭଲ ହବ କେମିତି ଖତଟା ଆମର ଆମେ ତ ସାଧାରଣତଃ ଗୋବର ଖତକୁ ଆମେ ବ୍ୟବହାର କରିଥାଉ ବହୁଳ ପରିମାଣରେ ଗୋବର ଖତ ଦେଇକରି ଆମେ ଫସଲ ବା ପନିପରିବା ଲଗେଇଥାଉ ଗଛ ଲଗେଇଥାଉ ଦ୍ୱିତୀୟ କଥା ତାଙ୍କୁ କି୍ରପ୍ସ ଆମେ କ'ଣ ଦେବୁୁ ଭଲ ମଞ୍ଜି ମାଇକୋ କମ୍ପାନୀର ମଞ୍ଜି ଆଣିଲେ ଆମକୁ ଭଲ ଲାଭ ମିଳିଥାଏ ରୋଗ ପ୍ରତିରୋଧକ ଶକ୍ତି ସେଥିରେ ବହୁତ ରହିଥାଏ ଯାହାକି ଆମେ ସାଧାରଣତଃ ଏସବୁ ଛୋଟ ଛୋଟ ରୋଗ ଗଛକୁ ହୋଇନଥାଏ ଯାହାଫଳରେକିି ଭଲ ଫସଲ ଅମଳ ହୋଇଥାଏ